ମୁଁ ବଲାଙ୍ଗୀର ସହର ଯାତ୍ରା କରିବା ସମୟରେ କିଛି ବି ଘଟଣା ବା କିଛି ବି ଅଘଟଣା ନଘଟୁ ମୁଁ ଯେମିତି ଶ୍ ଭଲ ଭାବରେ ଯିବି ଆଉ ଭଲ ଭାବରେ ଆସିବି ସେଇଟା ମୋର କର୍ତ୍ତବ୍ୟ ମୁଁ ଡ଼ାହାଣ ପଟରେ ଯିବି ଆଉ ଏପଟ ସେପଟ ଗଲେ ଏକ୍ସିଡ଼େଣ୍ଟର ସମ୍ଭାବନା ଅଛି ସେଥିପାଇଁ ଦେହ କ୍ଷତି ହେବ ତ ସେଥିପାଇଁ ମୁଁ ଯିବି ପାଇ ନାଇଁ ଭଲ୍ସେ ଯିବି ଆଉ ନିଜ ରାସ୍ତାରେ ଡ଼ାହାଣ ପଟରେ ଯିବି